ସ୍ୱଚ୍ଛ ଭାରତ ଅଭିଯାନ ମୁଖ୍ୟତଃ ଭାବରେ ଆମ ଭାରତ ରେ ଗୁଟେ ଦୁଇ ଚାରି ବର୍ଷ ହେବା ଲାଗୁ ହେଇଛି ଆଉ ଆଗୁରୁ ତ ଏଇଟା ନଥିଲା ଏଇଟାର ମେନ୍ ତା'ର କାମ ହଉଛି ଭାରତ କୁ ପୁରା ଭାବରେ ସ୍ୱଚ୍ଛ କରିବା ପାଇଁ ଏବଂ ଘରେ ଘରେ ଆପଣ ମାନେ ଯେମିତି ପାଇଖାନା କରିବା ପାଇଁ ଆଉ ଏବେ ତ ସହର ରେ ଟିକେ ସେଇଟା ବେଶୀ ମାନେ କାମ ହଉଛି କିନ୍ତୁ ଗାଁ ଗହଲି ଜାଗା ଯେଉଁ ଅଛି ଆମର ଭାରତ ରେ ସେଇଟାରେ ଆଜି ବି ସ୍ୱଚ୍ଛ ଭାରତ ଲାଗି ସେତେ ଲୋକମାନେ ଆୱାରନେସ୍ ନାହାନ୍ତି ମାନେ ଆପଣ ଜାଣି ପାରୁଥିବେ ମାନେ ଇଏ ରାସ୍ତା ରେ ଝାଡ଼ା ଫେରିବା ତା'ପରେ ବନ୍ଧ ନାଳ ନର୍ଦମା ଏଇଟା ଜାଗା ତ ସବୁ ବେଶୀ ମାନେ ପରିବେଶ ଖରାପ କରେ ଯା ଦ୍ଵାରା ମଶା ହଉଛି ଏବଂ ଲୋକମାନେ ବେଶୀ କରି ମେଡ଼ିକାଲି ସଫର୍ ହଉଛନ୍ତି ଏବଂ ମୁଁ ମଧ୍ୟ ବାହାରେ ବୁଲିଛି ବାହାର କଣ୍ଟ୍ରି ଜାଗାରେ ଆପଣ ଭଲ ଭାବରେ ଜାଣିଥିବେ ବାହାର କଣ୍ଟ୍ରିରେ ଆପଣ ରାସ୍ତାରେ ଛେପ ମଧ୍ୟ ପକାଇ ପାରିବେ ନାହିଁ କିନ୍ତୁ ଆମ ଭାରତରେ ସେଇଟା କିଛି ଲାଗୁନି ମୋ ହିସାବରେ ମୋ ମନ୍ତବ୍ୟରେ ବାହାରେ ମାନେ ଆଉଟ୍ ଅଫ୍ କଣ୍ଟ୍ରି ଆମର ଯେଉଁ ବଡ଼ ବଡ଼ ଦେଶ ଯାକ ଅଛନ୍ତି ସେଇଠିରେ ଯେଉଁ ପୋଲିସ ମାନେ ଯେଉଁ ନିୟମଟା ଲାଗୁ କରୁଛନ୍ତି ମାନେ ବାହାରେ ଛେପ ପକାଇଲେ ବି ଆପଣଙ୍କୁ ଫାଇନ୍ ହଉଛି ନା ଗୋଟେ ଜେଲ୍ ହବାର ସମ୍ଭାବନା ମଧ୍ୟ ଅଛନ୍ତି ସେ ଜିନିଷ ମାନକୁ ଆମର ଭାରତରେ ବି ଲାଗୁ କରିବା ଦରକାର ଆଉ ଆମ ଅଞ୍ଚଳରେ ବି ଏବେ ଏବେ ମାନେ ଏବେ ଗୁଟେ ଦୁଇ ଚାରି ବର୍ଷ ହେବ ସବୁ ଜାଗାରେ ସ୍ୱଚ୍ଛତା ପାଇଁ ଏଇନିକା ବିଭିନ୍ନ ପୋଗ୍ରାମ୍ ଯାକ ମଧ୍ୟ କରା ହଉଛି ଏବଂ ଉନ୍ନତ୍ତି ଦିଗକୁ ହେବାକୁ ଗଲେ ପ୍ରଥମତଃ ଘରେ ଘରେ ପାଇଖାନା ହବା ଦରକାର ଯାହାକି ହଉଛି ମଧ୍ୟ କିନ୍ତୁ କେତେକ ଜଙ୍ଗଲି ଜଙ୍ଗଲ ଏରିଆ ଯାକ ଯେଉଁଟା ମାନେ ଏବେ ଆମ କଳାହାଣ୍ଡି ହେଲା କନ୍ଧମାଳ ହେଲା ମାଲକାନଗିରି ହେଲା ଏଇ ଜାଗା ମାନଙ୍କରେ ଏବେ ମଧ୍ୟ ସେଇ ସ୍କିମଟା ପହଞ୍ଚାଇ ପାରିନି ଯାହାକି ଆମ ଭାରତକୁ ସ୍ୱଚ୍ଛତା ଆଡ଼କୁ ନେବା ପାଇଁ ଗୁଟେ ବଡ଼ ଷ୍ଟେପ୍ ଏବେ ସରକାର ମାନେ ବହୁତ ସ୍କିମ୍ ଯାକ ଏବେ ବାହାର କରିଛନ୍ତି ଆଉ ସେମିତି କରି ଏକା ସ୍ୱଚ୍ଛ ଭାରତ କୁ ସବୁ ଭାରତରେ ଆମର ଲାଗୁ କରାଯାଇପାରିବ